ଏଁ ନୂଆପଡ଼ା ଆଡ଼େ କେମିତି ଚାଲିଛି କି ରାଜନୀତି ମହଲ ହେନ୍ତା ହୁଁ ହୁଁ କେତେ କଲା ସେମିତି ଆଉ କାହା ପାଇଁ ଏଇଟା ଥିଲା ଏମିତିଆ କିଏ ଏନୁ ଏମିତି ଯେ ଟକର୍ କାହା ସାଙ୍ଗେ ହୋଇଥିଲା ଅଃ ଏଇ ଘାସିରାମ ମାଝି ହୁଁ ହୁଁ ଅଭିନନ୍ଦନ ପଣ୍ଡା ନାଇଁ ଆସିବ ଏମିତି ହୁଁ ହୁଁ ସେ ବି ଆସିଛିି ଆମର ଆଡ଼େ ବି ଏମିତି ଭଲ ଚାଲିଥିଲା ଯେ ଆମର ଆଡ଼େ ବି ବି ଜେ ପି ଏଇଟା ବି ଜେ ଡ଼ି ଆସିଥିଲା ନା

କେବେ ସେଇଟା ବନଉଛନ୍ତି ସରକାର ଯେ ଏମିତି ଦଶ ତାରିଖ କହିଥିଲେ ଯେ ଉଁ ଅଃ ଅଃ ଇନଭାଇଟ୍ କରିଥିଲ ନା ହୁଃ ହଁ ବୋଲେ ରାଜୁ ଟୁଲ୍କେ ତମର ହୁଃ ହୁଁ ଗଲା ନାଇ ତାର ହୁଁ ସରକାର ତ ନାଇ ହୁଃ ହଁ ରହୁଛି ହେଲେ ଆଂଜ୍ଞା